କହୁଛି ତୁମ ତୁମ ଦୋକାନରେ କ'ଣ ମୋବାଇଲ୍ ଅଛି ମାନେ ମୋ ମୋବାଇଲର ସ୍କ୍ରୀନ୍ ପୁରା ଖରାପ ହେଇ ଯାଇଛି ତ ମାନେ ପୁରା କଳା ଦିଶୁଛି ସେପାଇଁ ମାନେ ମୋ ମୋବାଇଲଟା ସଜାଡ଼ି ଦେଇ ପାରିବ ଠିକ୍ କରିଦେଇ ପାରିବ ମୋର ଭିଭୋ ମାନେ ତୁମ ଦୋକାନ କେତେବେଳେ ଖୋଲା ରହୁଛି ରଖୁଛ ଆଉ ମାନେ ଉପରେ ବେଲେ ଦୁଇଟା ବେଳେ ଆଉ ଖୋଲୁଛ

ତା'ହେଲେ ମୁଁ ସେ ଦୁଇଟାବେଲ ଏକା ଆସିବି ମୋ ମୋବାଇଲ ଧରିକି ମୋତେ ଠିକ୍ ମାନେ ଠିକ୍ କରିଦେବ ମାନେ ଆମଘର ଏନ୍ ବି ଥର୍ଟି ଏଇଟ୍

ଏହି ମୋବାଇଲ୍ ଠିକ୍ କରିବା ପାଇଁ କେତେ ଟଙ୍କା ନେବ

ନାନା ସେ ଡିସପ୍ଲେ ତ ଗଲା

ସେଇଟା ଠିକ୍ ହଉ ଠିକ୍ ଅଛି ତା'ହେଲେ

ହଉ ଠିକ୍ ଅଛି କାଲି ଦୁଇଟା ବେଳେ ଟାଇମ୍ ହେଲେ ଆସିବି ନ ହେଲେ ପହରଦିନ ଆସିବି ପହରଦିନ ତୁମେ ଖୋଲା ରଖିବ

ମାନେ

ହଉ ଠିକ୍ ଅଛି ତା'ହେଲେ ତା'ହେଲେ ମାଲିକକୁ ପଚାରିକି ମୋତେ କହିବ କେତେବେଳେ ଖୋଲିବ ନା କ'ଣ କାଲି କେତେବେଳେ ଶୋଇବ କାଲି ଆସି ପାରିବି କି ନାହିଁ ଜାଣିନି କି କହିପାରୁନି ପହରଦିନ ବି ଆସିପାରେ କାଲି ଟାଇମ୍ ମିଳିଲେ ଆସିପରିବି ଯେ କାଲି ଟାଇମ୍ ମିଳିଲେ ଆସିବି ହଇ ମାନେ ପଚାରିକି ମୋତେ କହିବ ହେଲା